ହଁ ମୁଁ ଗ୍ରାମାଞ୍ଚଳର ଯୋଉ ଯୁବପିଢ଼ିମାନେ ଅଛନ୍ତି ସେମାନେ ସହରରେ ରହିବାକୁ ବହୁତ ପସନ୍ଦକରିବେ କାରଣ ଗ୍ରାମାଞ୍ଚଳରେ ଏତେ ସୁବିଧା ସୁଯୋଗ ମିଳିନଥାଏ ସହରାଞ୍ଚଳରେ ସହରାଞ୍ଚଳରେ ପାଖରେ ସବୁ ଜିନିଷ ସେମାନେ ପାଇ ପାରୁଥିବେ ଯେମିତିକି ମାର୍କେଟ୍ ପାଖରେ ଥିବା ଯେକୌଣସି ଜିନିଷର ଗୋଟେ ଆବଶ୍ୟକତା ପଡ଼ିବ ସେ ପାଖରୁ ଯାଇକି ହଠାତ୍ କିଣି ନେଇଆସିବ କିନ୍ତୁ ଗ୍ରାମାଞ୍ଚଳରେ ସେସବୁ ସୁବିଧା ନଥାଏ ଯାହାଫଳରେ କି ଯୁବପିଢ଼ିମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ଗ୍ରାମାଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାର ଦୋକାନ ମଧ୍ୟ ନଥାଏ କିନ୍ତୁ ସହରରେ ପାଖରେ ତମେ ବିଭିନ୍ନ ପ୍ରକାର ଦୋକାନ ପାଇପାରିବ ବି ଯେପରିକି ଆମର ପରିବା ଦୋକାନ ହଉ ଅଁ ଅଲଗା ଯେକୌଣସି ଦୋକାନ ହଉ ପାଖରେ ତମର ଥିବ ବେଶି ଦୂରକୁ ଯିବାକୁ ପଡ଼ିବନି କିନ୍ତୁ ଗ୍ରାମାଞ୍ଚଳରେ ଏ ଗୋଟେ ଜିନିଷ କିଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିଥାଏ ଏବଂ ଯେପରିକି ଆମର ମେଡ଼ିକାଲ୍ ହେଇଗଲା ଅନ୍ୟ ସବୁ ସାହାଯ୍ୟ ସୁବିଧା ଆମେ ଏତେ ସୁବିଧାରେ ପାଇନଥାଉ ସେଥିପାଇଁ ଯୁବପିଢ଼ିମାନେ ସହରକୁ ଯିବାପାଇଁ ପସନ୍ଦକରିବେ ଏବଂ ଗୋଟେ ଶୁଖି ଜୀବନସାଥୀ ମଧ୍ୟ ପାଇବାର ମଧ୍ୟ ସମ୍ଭାବନା ମଧ୍ୟ ଥାଏ ଏ ସେଠି ପାଖରେ ହଁ ଗ୍ରାମାଞ୍ଚଳରେ ଗୋଟେ ଭଲ ଜୀବନସାଥି ଖୋଜିବା ମଧ୍ୟ ଅସୁବିଧା ହୋଇଥାଏ କିନ୍ତୁ ସହରାଞ୍ଚଳରେ ଆମେ ସହରର ଲୋକଙ୍କ ମାନଙ୍କ ସହିତ ମିଶିଲେ ଆମେ ତାଙ୍କୁ ଜାଣିପାରିବା ଏବଂ ସେଠି ବହୁତ ପିଲା ଥିବେ ଯାହାଫଳରେ କି ଆମେ ଗୋଟେ ଭଲ ଜୀବନସାଥି ପାଇପାରିବା ଗ୍ରାମାଞ୍ଚଳରେ ରହୁଥିବା ଯୁବପିଢ଼ି ମାନଙ୍କୁ ମୁଁ କହିବି ଯେ ସେମାନେ ଏ ସହରାଞ୍ଚଳରେ ଯାଇ ରହି ଏ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ କିପରି ସେସବୁ ଚିନ୍ତା କରିବା ଆବଶ୍ୟକତା ରହିଯାଇଛି ଗ୍ରାମାଞ୍ଚଳରେ ଯୁବପିଢ଼ି ସହରରେ ବସବାସ କରୁଥିଲେ ମଧ୍ୟ ସେମାନେ ସହରକୁ ଯିବାକୁ ପସନ୍ଦ କରୁଛନ୍ତି ତେଣୁ ଏସବୁ ଗ୍ରାମାଞ୍ଚଳର ଯୁବତୀମାନଙ୍କୁ ଓ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏକ ଶୁଖି ଜୀବନସାଥୀ ପାଇବାର ମଧ୍ୟ ଆବଶ୍ୟକତା ରହିଛି